ଯେତବେଳେ ଘରକୁ ନବଜାତ ଶିଶୁଟି ଆସିଥାଏ ତା ଘର ପାଇଁ ଅତି ଖୁସିର ମାହୋଲ୍ ସୃଷ୍ଟି କରେଇଥାଏ ଏହି ନବଜାତ ଶିଶୁଟି ଯେତେବେଳେ ଆସେ ସମସ୍ତିଙ୍କ ମୁହଁରେ ହସ ଖେଳିଯାଏ ତ ସେଇ ନବଜାତ ଶିଶୁଟିକୁ

ତ ତେଲ ମାଲିସ୍ କିଏ ତାର ଯିଏ ଜେଜେମା ଜେଜେମା ମାନେ ବୋଉର ମା ଆସି ତାକୁ ତେଲ ମାଲିସ୍ କରନ୍ତି ତେଲ ମାଲିସ୍ କଲାପରେ ଯେତେବେଳେ ତାର ଛୁଆଟିର ଜନ୍ମ ଦିନ ଛଅ ଦିନ ପୂରିଥାଏ ସେତେବେଳେ ଷଠି ପୂଜା କରାଯାଏ ଷଠି ପୁଜାରେ ଭୋଜି ଭାତ କରାଯାଏ ଠାକୁରଙ୍କ ପାଖରେ ପୂଜାଯାଏ ଠାକୁରଙ୍କ ପାଖେ ପୂଜା ହୁଏ ତାପରେ କିଛି ଦିନ ଗଲାପରେ ପୁଣି ତାର ଏକୋଇଶିଆ ହୁଏ ଏକୋଇଶିଆ ଯେତେବେଳେ ତାକୁ ଏକୋଇଶ ଦିନ ପୂରିଯାଏ ସେତେବେଳେ ତା ଏକୋଇଶିଆ ହୁଏ ଏକୋଇଶିଆରେ ତାକୁ

ସୁନ୍ଦର ଦେଖାଯାଏ ତା'ପରେ ତା ଅର୍ଣ୍ଣ ପ୍ରସନ୍ନ କରାଯାଏ ଅର୍ଣ୍ଣ ପ୍ରସନ୍ନ ଭୋଜି କରାଯାଏ ଭୋଜିରେ ନାନା ପ୍ରକାର ବ୍ୟଞ୍ଜନ ରନ୍ଧାଯାଇଥାଏ ଯାହାକୁ ଲୋକମାନେ ଆନନ୍ଦରେ ଖାଇଥାନ୍ତି ତା'ପରେ ସେଇ ଏକୋଇଶିଆ ଦିନ ତାର ନାମକରଣ କରାଯାଏ ନାମକରଣ କି ମନେକର ଯିଏ ଚାହୁଁଛନ୍ତି ଛୁଆଟିର ନାମ ଦେବାପାଇଁ ସେଇ ଦିନ ତାର ନାମକରଣ କରାଯାଏ ତା'ପରେ ପିଲାଟି ଯେତେବେଳେ ବଢ଼ି ବଢ଼ି ବର୍ଷେ ହେଇଯାଏ ପିଲାଟିକୁ ପିଲାଟିର ବାପ ମା ରଖିଥାନ୍ତି ମାନସିକ ରଖିଥାନ୍ତି କି ମୋ ପିଲାଟି ବଡ଼ ହେଲେ ମୁଁ ତାର ଚୁଟି ପକେଇବି ଠାକୁରଙ୍କ ପାଖରେ ତାର ମାନସିକ ରଖିଥାନ୍ତି ଯାହା ଫଳରେ କି ଯେଉଁ ପିଲାଟିକୁ ସେଇ ଠାକୁରଙ୍କ ପାଖେ ଯାଇକି ନଣ୍ଡା କରାଯାଏ